ମୋର ଉତ୍ପାଦ ହଉଚି ସାମ୍ଫୋ ସାମ୍ଫୋ ମୁଁ ସବୁବେଳେ କ୍ଲିନିକ୍ ପ୍ଲସ୍ ସାମ୍ଫୋ ୟୁଜ୍ କରେ କ୍ଲିନିକ୍ ପ୍ଲସ୍ ସାମ୍ଫୋ ୟୁଜ୍ କରିବା ଦ୍ୱାରା ମୋ ଚୁଟି ଝଡ଼େ ନାହିଁ କି ମୋର ଚୁଟି କଳା ଅଛି ମାନେ ସବୁବେଳେ ମୁଁ କ୍ଲିନିକ୍ ପ୍ଲସ୍ ସାମ୍ଫୋ ଦ୍ୱାରା ମୁଁ ସାଟିସ୍ଫାଏ କିନ୍ତୁ ଥରେ କ୍ଲିନିକ୍ ପ୍ଲସ୍ ସାମ୍ଫୋ ସରିଯାଇଥିଲା କ୍ଲିନିକ୍ ପ୍ଲସ୍ ସାମ୍ଫୋ ସରିଯିବା ଫଳରେ ମୁଁ ପାଖ ଦୋକାନରୁ ଗୋଟେ ଅଡ଼ିନାରୀ ଅଲଗା ସାମ୍ଫୋ ଆଣିକି ୟୁଜ୍ କଲି ସି ସାମ୍ଫୋଟା ୟୁଜ୍ କରିବା ଫଳରେ ଚୁଟି ଝଡ଼ିଗଲା ଆଉ ଏତେ ମାତ୍ରାରେ ଚୁଟି ଝଡ଼ିଲା ଯେ ଚୁଟି ପାଚିଗଲା ଏ ଏଭଳି ସବୁ ନକରାତ୍ମକ ଅନୁଭୂତି ଓ ନକରାତ୍ମକ ମାନେ ପ୍ରୋବ୍ଲେମ୍ ଦେଖାଦେବ ବୋଲି ମୁଁ କେବେ ଭାବି ହିଁ ନଥିଲି